ହେଲୋ ମୁଁ ଉବର୍ ସେବାରେ ଥିବା ପ୍ରଶାନ୍ତ ଭାଇଙ୍କୁ ଧନ୍ୟବାଦ ଦେବା ପାଇଁ କଲ୍ କରିଛି ଏବେ ସମୟ ହେଲାଣି ଆସି ରାତି ବାରଟା ମୁଁ ଜଗତସିଂହପୁରରୁ ତୀର୍ତୋଳ ପର୍ଯ୍ୟନ୍ତ ଆସିବାକୁ ମତେ ବହୁତ ହଇରାଣ ହେବାକୁ ପଡ଼ୁଥିଲା କି ମୋତେ କିଛି ସେବା ମିଳୁନଥିଲା ତ ମୁଁ ଉବର୍ ସେବାକୁ ସହଜ ରେ ବ୍ୟବହାର କରି ମୁଁ ଜଣେ ଅଟୋ ଡ୍ରାଇଭର୍କୁ ଗାଡ଼ି ବୁକ୍ କରିଥିଲି ସେ ତାଙ୍କର ନାମ ଥିଲା ପ୍ରଶାନ୍ତ ବାବୁ ତ ସେ ମୋତେ ଆଣିକି ଜଗତସିଂହପୁରରୁ ତୀର୍ତୋଳ୍ରେ ଆଣିକିରି ଛାଡ଼ିଥିଲେ ବହୁତ ସେଫ୍ରେ ଆଣିକି ଛାଡ଼ିଥିଲେ ସେଥିପାଇଁ ମୁଁ ତାଙ୍କୁ କଲ୍ କରିଥିଲି ଧନ୍ୟବାଦ ଦେବା ପାଇଁ ବହୁତ ବହୁତ ଧନ୍ୟବାଦ ଏହି ସେବା ଚାଲିଥିବାରୁ ବହୁତ ସୁବିଧା ବି ହେଉଛି ଝିଅ ପିଲାଙ୍କ ପ୍ରତି ତ ଆମେ ବହୁତ ବହୁତ ଧନ୍ୟବାଦ ଦେବା ଦେବା ଏବଂ ଏହି ସେବାକୁ ବି ବହୁତ ଉପଯୋଗରେ ଉପଯୋଗ କରିବା